ହଁ ଆମ ଗ୍ରାମର ଉତ୍ସ ଗୁଡ଼ିକ ହେଉଛି ନଦୀ ପୋଖରୀ ଗାଡ଼ିଆ ନଳକୂପ ଇତ୍ୟାଦି ଆମ ଗ୍ରାମରେ ଅଧିକାଂଶ ତ ପୋଖରୀ ଅଛି ଏବଂ ପୋଖରୀ ଗୁଡ଼ିକ ଆମକୁ ସୁବିଧା ଯୋଗେଇ ଦେଉଛି ସତ କିନ୍ତୁ ଖରାଦିନେ ଏହା ଶୁଖିଯାଉଛି ଏଥିରେ ପାଣି ବହୁତ କମ୍ ରହୁଛି ଏବଂ ଏହାଦ୍ୱାରା ଆମକୁ ଚାଷ ଜମିରେ ଠିକରେ ପାଣି ପକେଇ ପାରୁନାହୁଁ ଭଲ ଚାଷ ହୋଇପାରୁନାହିଁ ଆମକୁ ସେଥିପାଇଁ ବହୁତ ଅସୁବିଧା ହେଉଛି ଏବଂ ନଳକୂପ ଅଛି କିନ୍ତୁ ବହୁତ କମ୍ ପରିମାଣରେ ନଳକୂପ ଅଛି ତେଣୁ ଆମକୁ ଅଧିକ ପରିମାଣର ନଳକୂପ ଦରକାର ସମୁଦାୟ ଗାଁକୁ ଅଧିକ ପରିମାଣର ନଳକୂପ ଦେଲେ ଆମେ ସଫା ପାଣି ପିଇପାରନ୍ତୁ ଏଥିରେ ଆମ ଗାଁରେ ଥିବା ନଦୀ ଗାଡ଼ିଆମାନଙ୍କରେ ପାଣି ତ ଥାଏ ସତ କିନ୍ତୁ ପାଣିରେ ପାଣି ଗୁଡ଼ିକ ଭଲ ନଥାଏ କାରଣ ସେହା ପ୍ରଦୂଷିତ ହୋଇଯାଇଥାଏ ସେଥିରେ ଲୋକମାନେ ବିଭିନ୍ନ ପ୍ରକାର ଆବର୍ଜନା ପକେଇ ପକେଇଦିଆନ୍ତି ତେଣୁ ସେହା ଦୂଷିତ ହୋଇଥାଏ